ଆମ ରାଜ୍ୟରେ ବିଭିନ୍ନ ପ୍ରକାର ଛାତ୍ରବୃତ୍ତି ପ୍ରଦାନ କରାଯାଏ ବିଶେଷ କରି ରାଜ୍ୟସ୍ତରରେ ଥିବା ନିମ୍ନ ପ୍ରାଥମିକ ବିଦ୍ୟାଳୟ ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କଲାରସିପ୍ ଛାତ୍ରବୃତ୍ତି ପ୍ରଦାନ କରାଯାଏ ପଠାଣି ସାମନ୍ତ ପଠାଣି ସାମନ୍ତ ବୃତ୍ତି ମଧ୍ୟ ପ୍ରଦାନ କରାଯାଏ ଏବଂ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ସଶକ୍ତିକରଣ ଯୋଜନା ମାଧ୍ୟମରେ କାଳିଆ ବୃତ୍ତି ବର୍ତ୍ତମାନ ସମୟରେ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି ଏବଂ ହାୟାର୍ ଏଜୁକେସନରେ ମଧ୍ୟ ସିନିୟର୍ ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀମାନଙ୍କୁ ଙ୍କର ଲ୍ୟାପଟପ୍ ଇତ୍ୟାଦି ପ୍ରଦାନ କରାଯାଉଛି ତେଣୁ ବିଦ୍ୟାଳୟ ସ୍ତରରେ ଯେଉଁ ସ୍ୱତନ୍ତ୍ର ପିଲାମାନେ ଅଧ୍ୟୟନ କରୁଛନ୍ତି ସିଡବ୍ଲୁଏସଏନ୍ର ସେମାନଙ୍କ ପାଇଁ ମଧ୍ୟ ଭୀମ ଭୋଇ ଛାତ୍ରବୃତ୍ତି ତଥା ତାଙ୍କର ଅନ୍ୟାନ୍ୟ ସହାୟତା ରାଶି ମଧ୍ୟ ରାଜ୍ୟ ସରକାରଙ୍କର ରୋଗ ପ୍ରଦାନ କରାଯାଉଛି ଏହିଭଳି ଭାବରେ ପିଲାମାନଙ୍କର ନିଜର ଆର୍ଥିକ ବିକାଶ ହେବା ସହିତ ତାଙ୍କୁ ଟିକେ ପ୍ରୋତ୍ସାହନ ଯୋଗାଇବା ପାଇଁ ଏହା ଗୋଟେ ସାଗରଯୁକ୍ତ ପଦକ୍ଷେପ ସରକାରଙ୍କ ତରଫରୁ ତେଣୁ ଆଗାମୀ ଦିନରେ ଆହୁରି ଛାତ୍ରଛାତ୍ରୀମାନଙ୍କୁ ଏହିଭଳି ବିଭିନ୍ନ ଯୋଜନାରେ ପ୍ରୋତ୍ସାହନ ରାଶି ପ୍ରଦାନ କଲେ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ଭାବରେ ବିଦ୍ୟାଳୟକୁ ଆସିବେ ଏବଂ ଶିକ୍ଷାରୁ ଶିକ୍ଷା ପାଇବାରୁ ସେମାନେ ନିଶ୍ଚିତ ଭାବରେ ଆଗ୍ରହ ପ୍ରକାଶ କରିବେ